ଆମ୍ଭ କୋରାପୁଟରେ ତିନିଟା ଏଇଟା ରାଜ୍ୟ ଆଉ ନେତାମାନେ ଅଛନ୍ତି ଯାହାଦ୍ୱାରା କଂଗ୍ରେସ ବି ଜେ ପି ଆଉ ବି ଜେ ଡ଼ି ଆମ ଏବେ ବିଜେଡ଼ିଟା ଜିତିଅଛି ଆଉ ବିଜେଡ଼ିର ଏମ ଏଲ ଏ ହଉଛନ୍ତି ପାର ଆଉ ତାଙ୍କେ ଆମ କୋରାପୁଟକୁ ଭଲ ଭାବରେ ଦେଖି ଅଛନ୍ତି ତାଙ୍କେ ଯେଉଁ ବି ଧର୍ମ କେଉଁ ବିି ଫଙ୍କସନ୍ ଥାଉ ଅଛି ସେଇଠି ତାଙ୍କେ ଯାଇକି ମିଶିକି ତାଙ୍କ ସହିତ କାମ କରୁଛନ୍ତି ସଫଳ ପୂର୍ବେ ସେହି କାମକୁ ଭଲସେ କରିପାରୁଛନ୍ତି ଆଉ ଏହି କରାପୁଟରେ ତାଙ୍କେ ଏ ଶାନ୍ତ ଭାବନାରେ ତାଙ୍କେ କୋରାପୁଟକୁ ଭଲସେ ରଖି ଅଛନ୍ତି ତାଙ୍କେ କୋହୁ ବି ଧର୍ମକୁ ନୀଚ ନୀଚ ସ୍ଥାନରେ ଦେଖୁନାହାନ୍ତି ତାଙ୍କେ ଭଲ ଭାବରେ ସବୁ ପ୍ରକାର କାମ କରୁଅଛନ୍ତି ଯେମିତିକି ରୋଡ଼ ବନାଇବା ଏମ ଏ ସି ଅଫିସ୍ରୁ ତାଙ୍କେ ଆଣୁଛନ୍ତି ଲୋକମାନଙ୍କୁ ଆମ ଡ୍ରେନ୍ ସମ ସବୁକିଛି ସଫା କରୁଅଛନ୍ତି ଆଉ ଲୋକମାନେ ତାହାଙ୍କ ଦ୍ୱାରା ଖୁସି ବି ଅଛନ୍ତି ଆଉ ସବୁ ନେତା ମାନରୁ ତାଙ୍କେ ଖୁସି ଅଛନ୍ତି ଲୋକମାନେ କୋରାପୁଟ ବହୁତ ଭଲ ଜାଗାଟା ଯେଉଁ ପ୍ରକାର ଏମ ଏଲ୍ ଏ ଆଙ୍କେ ଆମେ ସମସ୍ତେ ଏହିଟାକୁ ଭଲସେ ରଖି ଅଛନ୍ତି